ହ୍ୟାଲୋ ଭାଇ ନମସ୍କାର ଆମ ସାଙ୍ଗସାଥିମାନେ ଥିଲୁ ତ ଜାଗାକୁ ବୁଲିବାକୁ ଯିବୁ ଆଉ ଭାଇ ଆପଣ ଆସି ପାରିବେ କି ଆଉ ଆପଣଙ୍କ ଗାଡ଼ି ଫାଙ୍କା ଅଛି କି ଆଉ ଆମେ ଯାଇଥାନ୍ତୁ ଆଉ ଆପଣଙ୍କର ଭଡ଼ା କଣ କେମିତି ନେବେ ଆଉ ଯିବା ଆସିବା କେତେ ଟଙ୍କା ନେବେ ଟିକେ ମୋତେ କୁହନ୍ତୁ ଆଉ ଯିବା ଆସିବା କେତେ ଟିକେ ଜଣାନ୍ତୁ ଆଉ ଏମିତି ଫ୍ୟାମିଲି ଅଛନ୍ତି ଆଉ ଟିକେ ରେଟ୍ ଦେଖିକି କହିବେ ଭାଇ ଆଉ କେତେ କଣ ଟିକେ ଜଣାନ୍ତୁ